ଭାରତର ଭାରତର ଜଳବାୟୁ ବିଭିନ୍ନ ପ୍ରକାର ଅଞ୍ଚଲରେ ରହେସି ଯେନ୍ତାକି ବିଭିନ୍ନ ଜାଗାରେ ଗଛ ଖୁଟ୍ ରହେସି ସେ ହିସାବରେ ବର୍ଷା ପାଗ୍ଟା ଆଏସି ଯେନ୍ତାକି ଆମର୍ ଅଞ୍ଚଳରେ ହଉଛେ ଆମର୍ ଅଞ୍ଚଳରେ ହଉଚେ କେବେ ଜୁନ୍ ମାସରେ ବର୍ଷା ହେଲେ କେବେ ଜୁଲାଇରେ ବର୍ଷା ହଉଚେ ଏକଚୁଲି ବଟ୍ ବର୍ଷାଟା ଠିକ୍ ଟାଇମ୍ରେ ହେତା ବଏଲେ ଆମ୍କେ ବହୁତ୍ ଫାଏଦା ହେତା ଆଉ ଭଲ୍ ସୁବିଧା ହେତା ଆଉ ସବୁକିଛି ହିସାବେ ସବୁ ତାପମାତ୍ରା ହିସାବେ ଭଲ ରହେତା ବଏଲେ ଆମ୍କେ ବହୁତ୍ ଫାଏଦା ହେତା